ଆମ ରୋଷେଇ ଘରେ ଥିବା ବାସନ କୁସନ ଯେ କି ଥାଳି ତାଟିଆ କଂସା ଗିନା ଚାମଚ ଖଡ଼ିକା ତାୱା କଢ଼େଇ ହାଣ୍ଡି ବିଭିନ୍ନ ପ୍ରକାରର ବାସନ କୁସନ ସାମଗ୍ରୀ ଆମ ରୋଷେଇ ଘରେ ଅଛି ଯେଉଁ ଜିନିଷ ଗୁରି ଗୁଡ଼ିକ କି ଆମେ ସାଧାରଣତଃ ତାୱା ଯେକି ଆମର ପିଠା କିମ୍ବା ରୁଟି କରିବାରେ ଆମକୁ ସାହାଯ୍ୟ କରେ ତା ସହିତ ଖରିକା ଯିଏ କି ଆମେ ପିଠା କିମ୍ବା ରୁଟିକୁ ଲେଉଟିଆଇବାରେ ଆମକୁ ସାହାଯ୍ୟ କରେ ଆଉ ରହିଲେ ଆମର ଥାଳି ଯିଏକି ଆମର ଭାତ ବାଢ଼ିବାରେ ଆମକୁ ସାହାଯ୍ୟ କରେ ହାଣ୍ଡି ଯିଏ କି ଆମର ଭାତ କରିବାରେ ଆମକୁ ସାହାଯ୍ୟ କରେ ଆଉ ଆମର କଢ଼ାଇ ଯିଏକି ଆମେ ସାଧାରଣତଃ ତରକାରୀ କିମ୍ବା ଅନ୍ୟାନ୍ୟ ପରିବା ପକାଇ ଯେଉଁ ସାମଗ୍ରୀଟା ଆମେ ତିଆରି କରି ଖାଦ୍ୟ ପାଇଁ ବ୍ୟବହାର କରାଯାଏ ତାକୁ ଆମେ କଢ଼ାଇ ଦ୍ୱାରା ହିଁ ତିଆରି କରିଥାଉ ଆଉ ସେଇ କଢ଼ାଇରୁ ଆମେ ଚାମଚ ଦ୍ୱାରା ଆମେ ତାଟିଆ କିମ୍ବା ଗିନାକୁ ବାଢ଼ିବାରେ ସାହାଯ୍ୟ ହୋଇଥାଏ ଚାମଚ ଦ୍ୱାରା ବାଢ଼ିବାରେ ଆମକୁ ସାହାଯ୍ୟ ହୋଇବ ସହଜ ହୋଇଥାଏ ଆଉ ରହିଲା ଗ୍ଲାସ୍ ଯିଏ କି ଆମେ ପାଣି ପିଇବାରେ ଆମକୁ ସାହାଯ୍ୟ କରିଥାଏ ଆଉ କଂସା କଂସା ଯିଏ କି ଆମେ ସାଧାରଣତଃ ବଡ଼ ଜିନିଷ ଖାଇବାରେ କିଛି ଆମକୁ ସାହାଯ୍ୟ କରିଥାଏ ଏମତି ଭାବେ ଆମେ ଆମ ଘରେ ଥିବା ବିଭିନ୍ନ ବାସନକୁସନକୁ ବ୍ୟବହାର କରିଥାଉ